ହ୍ୟାଲୋ ମ୍ୟାମ୍ ନମସ୍କାର୍ ମୁଁ ନନ୍ଦିନୀ ସିଙ୍ଗ୍ କହୁଥିଲି ମ୍ୟାମ୍ ଲାଇବ୍ରେରୀ ଲାଗି ସୋନପୁର ରାଜ୍ କଲେଜ୍ କାଇଁ କାଇଁ ଲାଇବ୍ରେରୀ ଅଛି ମ୍ୟାମ୍ ଆଜ୍ଞା ବହି ଅଛି ଆପଣଙ୍କ ଲାଇବ୍ରେରୀରେ ଗୋପବନ୍ଧୁଙ୍କ ଜୀବନୀ ମିଲ୍ବା ମ୍ୟାମ୍ ଓଡ଼ିଆର ଦରକାର୍ ଥିଲା ମ୍ୟାମ୍ ଗୋପ ବିଷୟରେ କାଇଁ କାଇଁ ବହି ମିଲିବା ମ୍ୟାମ୍ ପ୍ରବନ୍ଧ ଯେମିତିକି ଗଳ୍ପ ଫକୀରମୋହନ୍ ସେନାପତିଙ୍କ ବହି ମିଲିବା ମ୍ୟାମ୍ ଓଡ଼ିଆ ମ୍ୟାମ୍ ଦଉନୁ ମୋର କାଲି ଦରକାର୍ ଥିଲା ହଉ ମ୍ୟାମ୍ କାଲି ଯାଇକି ତମକୁ ଦେଖା କରିମି